ଦେଖୁନ୍ ଆମେ ଗୁଟେ ଘର୍ଟେ ବନାଲା ଘର୍ର ଆଗେ ଯଦି ଆମେ କିଛି ଗୁଟେ ଫୁଲ୍ ଫଲ୍ କିମ୍ବା ଅନେକ୍ ପ୍ରକାର୍ ଗଛ୍ ଯଦି ଜଗାଲାଁ ଯେନ୍ଟାକି ଧର ପରିବେଶ୍କେ ନେଇକିରି ଆମେ ଆମର୍ ଘରର୍ ଚାରିପଟେ ପହେଲା ସଫା ସୁତୁରା କର୍ବାର କଥା ସଫା ସୁତୁରା କଲାପରେ ଅନେକ୍ କିଛି ଔଷଧୀୟ ଗୁଣମାନେ ଗଛ୍ମାନେ ବି ଅଛେ ଅନେକ୍ ଜିନିଷ୍ ବି ଅଛେ ଯେନ୍ଟାକି ଧର ଆମେ ଲେମ୍ବୁ ଜଗାଲା ଆମ୍ ଯଗାଲା ଗୁଲାପ୍ ଜଗାଲା ମଲ୍ଲି ଫୁଲ୍ ଜଗଲା ଆର୍ ବି ଅନେକ୍ ପ୍ରକାର୍ ଫୁଲ୍ ଅଛେ ଯେନ୍ଟାକି ସେଟା ପୂଜା ପାଟ୍ରେ ବି ଲାଗ୍ସି ଏବଂ ଘରର୍ ସୌନ୍ଦର୍ଯ୍ୟକେ ବି ବଢ଼ାସି ଏବଂ ଘରର୍ ଦୂଷିତ ବାୟୁକେ ଯେନ୍ଟାକି ଆମର୍ ଅଙ୍ଗାରକାମ୍ଳ ଆରୁ ଅମ୍ଳଜାନ୍ ଭିତ୍ରେ ଭିତ୍ରେ ବହୁତ୍ ଇଟା ଅଛେ ସେଟା କାଣା କର୍ସି ଧର ଆମେ ତୁଳସୀ ଚଉଁରାଟେ ଜଗାନା ସେ ଜିନିଷ ମାନେ ବାୟୁ କେ ମାନେ ମାନେ ଦୂଷିତ ବାୟୁକେ ସେ ତା'ମାନେ ଖରାପ୍ ଇ ବାହାର୍କେ ପଠେଇ କରି ଭଲ୍ ବାୟୁକେ ଦେସି ଏବଂ ଘରେ ଘରର୍ ପରିବେଶ୍ ବି ସୁନ୍ଦର୍ ଦଶ୍ସିି ଜଣେ ଆସ୍ବା ବଏଲେ ଦେଖ ନାଇଁ ଘରର୍ ପରିବେଶ୍ଟା ଠିକ୍ ଅଛେ ସଫା ସୁୁତ୍ରା ଅଛେ ବଗିଚା ଅଛେ ଫୁଲ୍ ଫୁଲ୍ ଅଛେ ସବୁ ସୁନ୍ଦର୍ ଅଛେ ଏବଂ ସେନ ଆର୍ ଗୁଟେ କଥା ହେଲା ଯେ ଆମେ ଗୁଟେ ଗଛଟେ ଯଦି ଜଗାଲା ଗଛର୍ ବି କେତେଟା ଗୁଟେ ପ୍ରକୃତି ଅଛେ ଯେ କେନ୍ ଗଛ୍ କେନ୍ ପ୍ରକାର୍ କାଣା ଦେବା କାଣା କର୍ବା ଶରୀର୍ ପକ୍ଷରେ ବି ତାମାନେ କେତେଟା କ୍ଷତିକାରକ୍ ବି ଅଛେ ଆର୍ ଭଲ୍ ବି ଅଛେ ତେଣୁକରି ଭଲ୍ ଜିନିଷ୍ ଯଦି ଆମେ କଲା ଘରର୍ ତା'ମାନେ ଧର ଗୁଟେ ଅନେକ୍ ପ୍ରକାର୍ ରୋଗ୍ ବେମାର୍ ବି ହଉଚେ ସେ ଜିନିଷ୍ଟାକେ ବି କଣ୍ଟ୍ରୋଲ୍ କର୍ବା ଏବଂ ଭଲ୍ କର୍ବା ସେଥିଲାଗି ପ୍ରତ୍ୟେକ୍ ଘର୍ ଏବଂ ପ୍ରତ୍ୟେକ୍ ବାଡ଼ି ବଗିଚାରେ ବି ସେସବୁ ଜିନିଷ୍ ଗୁଡ଼େ କର୍ବାର୍ କଥା ଏବଂ ପରିବେଶ୍କେ ପରିଚ୍ଛନ୍ନ ଭାବେ ରଖ୍ବାର୍ କଥା